କିଛି ସ୍ଥାନୀୟ ସରକାରୀ ପଦକ୍ଷେପ କିମ୍ବା ନୀତି କ'ଣ ଯାହା ନୟାଗଡ଼ ଜିଲ୍ଲା ଉପରେ ଆମର କିଛି ଗୁରୁତ୍ଵପୂର୍ଣ୍ଣ ପ୍ରଭାବ ପକାଇଛି ଏହି ପଦକ୍ଷେପ ଅନୁସାରେ ନୟାଗଡ଼ ଜିଲ୍ଲାର ସାମଗ୍ରିକ ବିକାଶ ହେବା ପାଇଁ ଆମର ମିଶନ ଶକ୍ତିକୁ ବ୍ୟବହାର କରାଯାଇଛି ମିଶନ ଶକ୍ତିରେ ସ୍ତ୍ରୀଲୋକମାନେ ଗୋଟେ ଗ୍ରୁପ୍ କରି ତାଙ୍କର ସେମାନେ ଉପକୃତ ହୋଇପାରୁଛନ୍ତି ଯାହା ଫଳରେକି ତାଙ୍କର ପିଲାମାନଙ୍କର ପାଠପଢା ପାଇଁ ଲୋନ୍ ଆଣିପାରନ୍ତି ତାଙ୍କ ପରିବାର ଚଳାଇପାରନ୍ତି ସେମାନେ ଘରେ ନ ବସି ନିଜେ କିଛି ଉପକାର ପାଇପାରନ୍ତି ମିଶନ ଶକ୍ତି ଦ୍ୱାରା